ସ୍ମାର୍ଟ୍ ଫୋନ୍ର ବ୍ୟବହାର ମଣିଷ ଜୀବନକୁ ଅତ୍ୟନ୍ତ ଉନ୍ନତ କରିପାରିଛି ଯାହା ଫଳରେକି ମଣିଷ ଆଗକୁ ଅଗ୍ରସର କରିପାରୁଛି ଏବଂ ବିଭିନ୍ନପ୍ରକାର ସାହାଯ୍ୟ ସୁବିଧା ମଧ୍ୟ ପାଇପାରୁଛି ଆଗରୁ ଗୋଟେ ଜାଗାକୁ ଆଉ ଗୋଟେ ଜାଗାକୁ ପଠେଇ ଚିଠି ଚିଠି ମାଧ୍ୟମରେ ପଠାଯାଉଥିଲା କିନ୍ତୁ ଏବେ ଆମେ ସ୍ମାର୍ଟ୍ଫୋନ୍ ବ୍ୟବହାର ଦ୍ଵାରା ଗୋଟେ ଜାଗାରୁ ଅନ୍ୟ ଜାଗାକୁ କମ୍ ଟାଇମ୍ରେ ଅତି କମ୍ ଟାଇମ୍ରେ କଲ୍ କରିପାରୁଛନ୍ତି ଏବଂ ସ୍ମାର୍ଟ୍ଫୋନ୍ରେ ଆମେ ଯେଉଁ ଇଣ୍ଟର୍ନେଟ୍ ଉପଲବ୍ଧ ହେଉଛି ସେଥିରେ ଆମେ ଦୁନିଆ ଦେଶ ଦୁନିଆ ବିଷୟରେ ସବୁକିଛି ମଧ୍ୟ ଜାଣିପାରୁଛୁ ଯାହା ଫଳରେକି ଆମେ ବହୁତ ଲାଭବାନ ହେଉଛୁ ଏବଂ ବିଭିନ୍ନପ୍ରକାର ଜିନିଷ ମଧ୍ୟ ଶିଖିପାରୁଛୁ ବିଭିନ୍ନପ୍ରକାର ଆପ୍ ମଧ୍ୟମରୁ ଆମେ ବିଭିନ୍ନପ୍ରକାର ଇଣ୍ଟର୍ନେଟ୍ରେ ଅଛି ଏବଂ ସେଥିରେ ବିଭିନ୍ନପ୍ରକାର ଜିନିଷ ଶିଖୁଛୁ ଆଉ ସ୍ମାର୍ଟ୍ଫୋନ୍ ଦ୍ଵାରା ମଣିଷ ଅଗ୍ରସର କରିଚାଲିଛି ଏବଂ ବିଭିନ୍ନପ୍ରକାର ଜିନିଷ ଶିଖିବାର ମଧ୍ୟ ସାହାଯ୍ୟ ହେଉଛି ସ୍ମାର୍ଟ୍ଫୋନ୍ ଦ୍ଵାରା ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ କଲ୍ କରିପାରୁଛେ ଏବଂ ତାହା ମଧ୍ୟ ବିଭିନ୍ନପ୍ରକାର ସାହାଯ୍ୟ ସୁବିଧା କରୁଛି ଯାହା ଫଳରେକି ଆମେ ବିଭିନ୍ନପ୍ରକାର ସାହାଯ୍ୟ ସୁବିଧା ପାଇପରୁଛୁ ଏବଂ ଆମେ ସାହାଯ୍ୟ ସୁବିଧା ସ୍ମାର୍ଟ୍ଫୋନ୍ ଦ୍ଵାରା ଆମେମାନେ ସମସ୍ତଙ୍କ ସହିତ ମିଶିପାରୁଛୁ ଏବଂ ଦୁନିଆ ସହିତ ଆମେ କଥାବାର୍ତ୍ତା ହୋଇପରୁଛୁ ଏବଂ ଦୁନିଆକୁ ନିଜ ଟ୍ୟାଲେଣ୍ଟ୍ ଦେଖାଇପାରୁଛୁ ଯାହା ଫଳରେକି ଆମେ ବହୁତ ଟାଇମ୍ ବିଭିନ୍ନପ୍ରକାର ଜିନିଷ ଶିଖିବାରେ ଆମେ ସ୍ମାର୍ଟ୍ଫୋନ୍ରୁ ଯେମିତିକି ଆମେ ରୋଷେଇ ଶଖିପାରୁଛନ୍ତି ଆମେ ଡ୍ୟାନ୍ସ୍ ଶିଖିପାରୁଛନ୍ତି ଆମେ ବିଭିନ୍ନପ୍ରକାର ଜିନିଷ ଶିଖିପାରୁଛନ୍ତି ବିଭିନ୍ନପ୍ରକାର ରୋଷେଇ କରିବା ପଦାର୍ଥ ମଧ୍ୟ ଏହାର ଉପସ୍ଥିତିବେଳେ ଥାଏ ଯାହାକି ଆମକୁ ବହୁତ ସୁବିଧା ସୁଯୋଗ ପ୍ରଦାନ କରିଥାଏ ସ୍ମାର୍ଟ୍ଫୋନ୍ ଦ୍ଵାରା ସମସ୍ତେ ବହୁତ ପିଲାଠାରୁ ବୁଢ଼ା ପର୍ଯନ୍ତ ସମସ୍ତେ ଉପୋଯୋଗ କରି ବହୁତ ଲାଭବାନ ହୋଇଥାନ୍ତି ବିଭିନ୍ନପ୍ରକାର ତଥ୍ୟ ମଧ୍ୟ ଜାଣିପାରିଥାନ୍ତି ଯେପରିକି ଯାହା କ'ଣ ଯେକୌଣସି ନ୍ୟୁଜ୍ ହେଲା କ'ଣ ହେଲା ସମସ୍ତଙ୍କ ସମସ୍ତଙ୍କ ପାଖରେ ଟି ଭି ସମସ୍ତଙ୍କ ଘରେ ଟି ଭି ନଥାଏ ସ୍ମାର୍ଟ୍ଫୋନ୍ ଦ୍ଵାରା ସମସ୍ତେ ନିଜ ଫୋନ୍ରେ ସବୁ ନ୍ୟୁଜ୍ ଜାଣିପାରୁଛନ୍ତି ଇଣ୍ଟର୍ନେଟ୍ ମାଧ୍ୟମରୁ ବହୁତ କିଛି ଶିଖିବାକୁ ପାଉଛନ୍ତି ଆମେ ସ୍ମାର୍ଟ୍ଫୋନ୍ରେ ବିଭିନ୍ନପ୍ରକାର ପ୍ରୋୟଗ ଦ୍ଵାରା ଆମେ ମାନେ ବହୁତ ଉପଯୋଗୀ ହେଉଛୁ ସ୍ମାର୍ଟ୍ଫୋନ୍ ଆମ ଜୀବନରେ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥାଏ ସ୍ମାର୍ଟ୍ଫୋନ୍ ଦ୍ଵାରା ସବୁ ଲୋକ ଆଜି ଆଜି ଦୁନିଆରେ ବହୁତ ଲୋକ ବହୁତ ଚାଲାକ ହୋଇସାରିଲେଣି ଏବଂ ବିଭିନ୍ନପ୍ରକାର କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ ଏବଂ ଗଭର୍ଣ୍ଣମେଣ୍ଟ୍ ତରଫରୁ ଆସୁଥିବା ବିଭିନ୍ନପ୍ରକାର ଆପ୍ ଦ୍ଵାରା ମଧ୍ୟ ଆମେମାନେ ବହୁତ ଉପଯୋଗୀ ହୋଇପାରୁଛୁ ସ୍ମାର୍ଟ୍ଫୋନ୍ ଦ୍ଵାରା ଆମ ଜୀବନ ବହୁତ ସୁନ୍ଦର ଏବଂ ସୁବିଧାଜନକ ହୋଇପାରୁଛି ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଇନ୍ଫର୍ମେଶନ୍ ଦେବା ପାଇଁ ସ୍ମାର୍ଟଫୋନ୍ର ବ୍ୟବହାର କରିଥାଉ ସ୍ମାର୍ଟ୍ଫୋନ୍ରେ କଲିଂ କଲିଂ କରି ଆମେ ଗୋଟେ ଇନ୍ଫର୍ମେଶନ୍କୁ ଖୁବ୍ କମ୍ ଟାଇମ୍ରେ ଖୁବ୍ କମ୍ ସମୟ ଭିତରେ ଆମେମାନେ ଅନ୍ୟ କାହାକୁ କହିପରିଥାଉ ସେଥିପାଇଁ ସ୍ମାର୍ଟ୍ଫୋନ୍ର ବ୍ୟବହାର ଆମ ଜୀବନରେ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଛି ସେଥିପାଇଁ ସ୍ମାର୍ଟ୍ଫୋନ୍କୁ ଭଲଭାବରେ ଉପଯୋଗ କରିବା ଅମମାନଙ୍କର କାର୍ଯ୍ୟ ସେଥିରେ ଖରାପ ଜିନିଷବି ଅଛି ଭଲ ଜିନିଷବି ଅଛି